ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ ଗୋଟେ ପ୍ଲେଟ୍ ଚାୱମିନ୍ ଗୋଟେ ପ୍ଲେଟ୍ ଚିକେନ୍ ମୋମୋ ଗୋଟେ ପ୍ଲେଟ୍ ବର୍ଗର୍ ଆଉ ଗୋଟେ ପ୍ଲେଟ୍ ପୀଜ୍ଜା ଅର୍ଡ଼ର କରିଥିଲି ଓ ମୋର ସମୁଦାୟ ବିଲ୍ ହୋଇଥିଲା ହଜାର ଟଙ୍କା କିନ୍ତୁ ମୁଁ ଅର୍ଡ଼ର କନ୍ଫର୍ମ ତ କରିଥିଲି ପେମେଣ୍ଟ୍ ବି କରିଥିଲି କିନ୍ତୁ ମୁଁ ସୁନିଶ୍ଚିତ ନୁହେଁ ଯେ ମୋର ପେମେଣ୍ଟ୍ ସଠିକ ଭାବେ ହୋଇଛି କି ନାହିଁ ତ ଆପଣ ଯଦି ଦୟାକରି ଦେଖିକି ମୋତେ କହିବେ କି ମୋର ପେମେଣ୍ଟ୍ କନ୍ଫର୍ମ ହେଇଛି କି ନାହିଁ ଯଦି ମୋର ନିଶ୍ଚିନ୍ତ ହେଇ ନାହିଁ ପେମେଣ୍ଟ୍ ତାହାଲେ ଆପଣ ମୋତେ କୁହନ୍ତୁ